ଗୀତ ନାଚ କରିବା ହେଉଛି ଏକ ମୋର ଅଭ୍ୟାସ ଏହା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳଙ୍କ ମଧ୍ୟରେ ସବୁ ଜାଗାରେ ଅନୁଷ୍ଠାନ କରାଯାଇଥାଏ ଏଥିରେ ପ୍ରାଏ ସମସ୍ତେ ଭାଗ ନେଇଥାନ୍ତି ଯେଉଁମାନେ ସ୍କୁଲରେ ପାଠ ପଢ଼ୁଛନ୍ତି କିମ୍ବା ଘରେ ଯେଉଁମାନେ ରହୁଛନ୍ତି ସମସ୍ତେ ଛୋଟ ଛୋଟ ପୋଗ୍ରାମରେ ଯେମିତିକି ଗାଁମାନଙ୍କରେ କୌଣସି ରଜ ପର୍ବ ହେଲା କିମ୍ବା ପଶ୍ଚିମ ଓଡ଼ିଶାରେ ନୂଆଖାଇ ପର୍ବ ହେଲା କିମ୍ବା ହୋଲି ପର୍ବ ହେଲା ସେହି ସମୟରେ ସେମାନେ ତାଙ୍କର ଏକ ଅନୁଷ୍ଠାନିକ ତରଫରୁ ଏକ ପୋଗ୍ରାମ କରୁଥାନ୍ତି ଏବଂ ସମସ୍ତେ ମିଶିକି ତାଙ୍କର ଶହେ ଟଙ୍କା ଲେଖା ହେଉ କିମ୍ବା ଦୁଇଶହ ଟଙ୍କା ଲେଖା ହେଉ ସମସ୍ତେ ଏକଜୁଟ କରିଥାନ୍ତି ପଇସା ଏବଂ ଏକ ଛୋଟ ପୋଗ୍ରାମ ହିସାବରେ ତାଙ୍କର ଅନୁଷ୍ଠାନଟିକୁ କାର୍ଯ୍ୟକୁ ଆଗକୁ ନେଇଥାନ୍ତି ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତେ ଶାନ୍ତି ଶୃଙ୍ଖଳା ସହିତ ତାଙ୍କର କାର୍ଯ୍ୟକଳାପକୁ ନିଜର ବେଶ ଗୁରୁତ୍ୱପୂର୍ଣ୍ଣ ସହ ପାଳନ କରିଥାନ୍ତି